ମୁଇ ବହୁତ ଜାଗାକେ ଯାଇଛେ ଯେନ୍ତା କି ଆମର ବରଗଡ଼ର ବିଷ୍ଣୁ ଦେବୀ ମନ୍ଦିର୍ ସେଇଟା ବହୁତ ଭଲ୍ ତାପରେ ଯାଇଛେଁ ଆମର କାଲି ମନ୍ଦିର୍ଟା ଭି ପୁରା ବହୁତ ସୁନ୍ଦର ବାହାରୁ ବି ଯେନ୍ତା ଦିଖେ ବି ଭିତରକୁ ବି ଏନ୍ତା ତାପରେ ମୁଇଁ ଯାଇଛେଁ ଛ ଚନ୍ଦରପୁର୍ ଯେନ୍ତା କି ଚନ୍ଦରପୁର୍ ଟେମ୍ପୁଲ୍ ସେଇଟା ବି ବହୁତ ବହୁତ ସୁନ୍ଦର୍ ପୁରା ବାକି ତା'ର ରୋଡ଼୍ ଯିନ୍ ନାଇକା ରୋଡ଼୍ର ଚନ୍ଦରପୁର୍ ରୋଡ଼୍ର ବହୁତ ଖରାପ ତା'ପରେ ଘଣ୍ଟେଶ୍ୱରୀ ବୁଲିଛି ମୁଁ ମୁଁଇ ତା'ପରେ ହୀରାକୁଦ ବି ଯାଇଛେ ହୀରାକୁଦ ବି ବହୁତ ଭଲ୍ ସମ୍ବଲପୁର୍ ସମଲେଇ ମନ୍ଦିର୍ ବି ଯାଇଛେ ବହୁତ ପୁରା ବହୁତ ବହୁତ ଭଲ୍ ତା'ପରେ ସମ୍ବଲପୁର୍ ସାଇନ୍ସ ପାର୍କ ବି ଯାଇଛେ ଯେଉଁଟା ବୁର୍ଲାରେ ଅଛେ ସେଇଟା ବି ବହୁତ ବହୁତ ଭଲ୍ ତା'ପରେ ଆମର ନୃରସିଂହ ନାଥ ଅଛି ନୃରସିଂହ ନାଥ ବରଗଡ଼ ଡିଷ୍ଟ୍ରିକ୍ଟ୍ର ସେଇଟା ବି ବହୁତ ଭଲ୍ ତା'ପରେ ହରିଶଙ୍କର ବଲାଙ୍ଗୀରର ସେଇଟା ଭି ପୁରା ବହୁତ ବହୁତ ଭଲ୍ ଆଉ ମୁଇ ବହୁତ ପସନ୍ଦ କରସିଁ ସବୁଥିରୁ ଯହ ଗଲା ସେଇଟା କି ହେଲା କି ହୀରାକୁଦ ହୀରାକୁଦରେ ମୋତେ ବହୁତ ଭଲ ଲାଗେ ମୁଇ ହୀରାକୁଦ କାରଣ ବୁଲ୍ବାଲି ଯେସି ବହୁତ ବହୁତ ଆଉ ତମେ ଚନ୍ଦନପୁର୍ର ବି ବହୁତ ବଢ଼ିଆ ଭିୟୁମାନ ଅଛି ବାକି ତା'ର ଟିକେ ଖାଲି ଯେନ୍ତା କି